ଏଇ ଛଅ ଦିନ ହେଉଛି ସାର୍ଟଟା ଆଣିଥିଲି କିନ୍ତୁ ଭଲ ଅଛି କଲର୍ ବି ଭଲ ଅଛି ପିନ୍ଧିବାକୁ ଭଲ୍ ଲାଗୁଛି ଆରୁ ମୁଇଁ ଯେମତି କମ ପଇସାରେ ଚାହୁଁଥିଲି ଠିକ୍ ସେମତି କମ୍ ପଇସାରେ ସାର୍ଟ ପାଇଗଲି ଆର୍ ଯିଏ ଦେଖଲେକି ସିଏ କହୁଥିବେ ନାଇ ସାର୍ଟଟା ଭଲ ହେଇଛି ବଢ଼ିଆ ଅଧିକ ପଇସା ଦେଇକି ଆଣିଥିବୁ କିନ୍ତୁ ମୁଁ ଠିକ୍ କମ୍ ପଇସାରେ ପାଇଗଲି